ମୁଁ ଯେତେବେଳେ ଟିକେ ବଡ଼ ହୋଇଗଲି ଲୋକମାନଙ୍କର ଘର ଆାଗରେ ବଗିଚା ଦେଖି ମୋତେ ବହୁତ ଭଲ ଲାଗିଲା ମୁଁ ନିଜେ ସେହିପରି ଏକ ବଗିଚା ମୋ ଘର ଆଗରେ କରିବାକୁ ଲାଗି ପଡ଼ିଲି ଛୋଟ ଛୋଟ ଗଛ ଆଣି ଲଗାଇ ପ୍ରଥମେ ଆରମ୍ଭ କରି ଦିନକୁ ଦିନ ସେଥିରେ କିଛି କିଛି ସମୟ ବାହାର କରି ଏଥିରେ ଲାଗି ପଡ଼ିଲି ସେଇ ଛୋଟ ବଗିଚାଟିକୁ ଧୀରେ ଧୀରେ ବଡ଼ରେ କରି କରିଦେଲି ଆମ ପରିବେଶକୁ ସୁସ୍ଥ ସୁନ୍ଦର କରିବା ସହିତ ମୋ ଘର ପାଖରେ ଥିବା ପଡ଼ୋଶୀମାନଙ୍କର ପରିବେଶକୁ ମଧ୍ୟ ସୁସ୍ଥ ସୁନ୍ଦର କରିପାରୁଛି ସେଥିପାଇଁ ମଧ୍ୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରୁଛି ହୁଏ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି ସମସ୍ତେ ଏଭଳି ଏକ ସୁନ୍ଦର କାମ କରିବାକୁ କେବେ ବି ପଛେଇବି ନାହିଁ ସମସ୍ତଙ୍କର ସ୍ୱାସ୍ଥ୍ୟ ପ୍ରତି ହିତକର ହେବା ସହ ଦେବାଦେବୀଙ୍କ କାମରେ ମଧ୍ୟ ସହଯୋଗ ହୋଇପାରିବ